ପ୍ରଥମେ ମୂଳଥିବା ଗଛଟିଏ ଆଣି ତାର ସାଖାକୁ ଆମେ କାଟିଥାଉ ଆଉ ଆଉ ଗୋଟିଏ ଶାଖାକୁ ଆଣି କଟାଯାଇଥିବା ସ୍ଥାନରେ ଜଏଣ୍ଟ କରି ଗୋବର ଦେଇ ଜରି ଗୁଡ଼େଇ ଦେଇଥାଉ ଆଉ କିଛିଦିନ ଗଲାପରେ ସେହିଠାରୁ ଆଉ ନୂତନ ଗଛ ଉତ୍ପନ୍ନ ହୋଇଥାଏ